ହଁ ହ୍ୟାଲୋ ହଁ ନମସ୍କାର ହଁ ଠିକ୍ ଅଛି ଆଉ ଗୋଟେ ଆପଣଙ୍କ ତ ହେଲ୍ପର୍ ବି ନେଇକି ଯିବାକୁ ପଡ଼ିବ ଯେହେତୁ ହଁ ହଁ କ'ଣ କ'ଣ କାମ ଅଛି କ'ଣ ଅଛି କୁହନ୍ତୁ

ଆଜ୍ଞା

ହଁ ନାହିଁ ବଲ୍ ବି ନେଇକି ଯିବାକୁ ପଡ଼ିବ ବଲ୍ ତାର ବହୁତ ବୋର୍ଡ଼ କେତେଟା କ'ଣ ଲାଗିବ ଯାଇକି ଦେଖିକି ସେଇ ବି ସାର୍ କ'ଣ ନେବାକୁ ପଡ଼ିବ ତା'ପରେ ବି ସାଙ୍ଗରେ ଯିବ ତାର ବି ତା ଦିଆକୁ ପଡ଼ିବ ହଉ ନ ସେ ଦେଖିକି

ହଁ ଦେଖିବାକୁ ପଡ଼ିବ ସେଇଟା ନହେଲେ ତ ଚେଞ୍ଜ କରିବାକୁ ପଡ଼ିବ ସେଇ ଯଇଟା ଦେଖିକି ଆମେ ଦେଖିଲା ପରେ ବିି ତାର ଚେଞ୍ଜ କରିଦିଅନ୍ତି ଆମେ ଯିବୁ ଦେଖିବୁ କି ନା କ'ଣ ବାହାରି ସେତେଟା ବୋର୍ଡ଼ କ'ଣ ସୁଇଜ୍ ସୁଇଚ୍ କ'ଣ ଅଛି ଯେହେତୁ ସେଇ ହିସାବରେ ଲଗାଇବା ଆଉ ୱାରେଣ୍ଟି ପାଇପ୍ ପାଇପ୍ ନେଇକି ଯିବାକୁ ପଡ଼ିବ ତା'ପରେ ତାର ଫାର ତା'ପରେ ବୋର୍ଡ଼ ସକେଟ୍ ସୁଇଚ୍ କେତେଟା କ'ଣ ଦେବେ ଆଉ କି ପଇଣ୍ଟ ପଣ୍ଟ ଦେବେ କ'ଣ କରିବେ ସବୁ ଦେଖିକି ଦେବା ପଙ୍ଖାର ବି କେତେଟା କନେକ୍ସନ୍ କ'ଣ ଦେବେ ଆଉ ସେ କଣ୍ଡିସନ୍ ଦେବେ କ'ଣ ସେ

ସେ କୁଲର୍ ପଏଣ୍ଟ ପଏଣ୍ଟ ଯଦି ଦେବେ ହେଲେ କୁଲର୍ ପଏଣ୍ଟ ହେଇଗଲା କୁଲର୍ ପଏଣ୍ଟ ହେଇଗଲା ତା'ପରେ ପଙ୍ଖା ଦର ନର୍ମାଲ୍ ତ ପୁଟି ଲାଇଟ୍ ବି ଗୋଟେ ଲଗାଇବାକୁ ପଡ଼େ ସେ ଯେ ତ ସେଇ ଠିକ୍ ପୁଣି ଇଏ କର ହଁ ତା'ହେଲେ ମୁଁ ଯିବି ଘରକୁ ଗଲେ ଦେଖିକ ଯିବି ସେଇ ହିସାବରେ ଆପଣଙ୍କର କେଉଁଠେ କ'ଣ ଲାଗିବ ସେଇ ହିସାବରେ ମୁଁ ବସିକି ବିଲ୍ କରିକି ଦେବି ଆପଣଙ୍କୁ ହେଲା